ହ୍ୟାଲୋ ସାର୍ ନମସ୍କାର ମୁଁ ଗାଜୁଆକାରୁ କହୁଥିଲି ସାର୍ ମୁଁ ମୁଁ ମୋ ବଡ଼ଭାଇର ଦେହ ଖରାପ ପାଇଁ ଅପରେସନ୍ ପାଇଁ ଇଏ ଏମାର୍ଜିନସ୍ଟା କାମ ଅଛି ଆଉ ଅଫିସ୍ରୁ ମେଡ଼ିକାଲ୍ରୁ ଆମକୁ କ'ଣ ସୁବିଧା ଭଲ ହୋଇପାରିବ ସାର୍ ଗରିବ ଲୋକଟେ ତ ଅପରେସନ୍ ହଁ ହେଲ୍ଥ୍ ଇନ୍ସୁରାନ୍ସ୍ ଅଛି ସାର୍ ଅପରେସନ୍ କରିବାର ଅଛି ସାର୍ କ'ଣ ଟ୍ୟୁମର୍ ଗୋଟେ ରହିଯାଇଛି ପେଟରେ ସେଇଟା ହଁ ଅଛି ସାର୍ ହଁ ଅଛି ସାର୍ ହଁ ଆଉ କ'ଣ କ'ଣ ଡକୁମେଣ୍ଟ୍ ଦରକାର ପଡ଼ୁଛି ସାର୍ ହଁ ହଁ ଆଉ କ'ଣ ସେ ପେସେଣ୍ଟ୍ ଯଦି ସିଗ୍ନେଚର୍ କରି ନପାରିଲେ କ'ଣ କରବାକୁ ପଡ଼ିବ ସାର୍ ହଁ ଓହୋ ଆଉ ମେଡ଼ିକାଲ୍ରେ କ'ଣ ଗଭର୍ଣ୍ଣମେଣ୍ଟ୍ ତରଫରୁ କ'ଣ ସେ ଯେତେ ଇଏ ତାକୁ ଅପରେସନ୍ କରାଯିବ ଟାବ୍ଲେଟ୍ ଫାବ୍ଲେଟ୍ କ'ଣ ଦିଆଯିବ ସାର୍ ସବୁ ହଁ ହଁ ଆଉ ବାକି ଅପରେସନ୍ ସବୁ ସକ୍ସେସ୍ଫୁଲ୍ ହୋଇଯିବ ତ ସାର୍ ହଁ ଠିକ୍ ଅଛି ହେଲେ ସାର୍ ହଁ ଏମାର୍ଜିନସ୍ କେଶ୍ଟା ସାର୍ ହଁ

ହଁ ଯାଉଛି ଆମର ଗାଉଁଳିଆ ଜାଗା ତ ନେଟ୍ୱାର୍କ୍ ଟିକିଏ ପ୍ରୋବ୍ଲେମ୍ ରହୁଛି ସେଥିପାଇଁ ମଧ୍ୟ ଦେହ ବି ଖରାପ ହୋଇଯାଉଛି ଆମର ଗାଁର ଲୋକବି ଆହୁରି ଆମର ଭାଇବି ସେମିତି ହେଇ କିନା ହସ୍ପିଟାଲ୍ରେ ଯିବାକୁ ବାଧ୍ୟ ହେଉଛି ଆଉ

ହଁ ଦେଖେଇଥିଲୁ ସାର୍ ସେତିକି ଟାଇମ୍ରେ କମ୍ ପଇସା ଟିକିଏ ହାତେରେ ବି କମ୍ ଥିଲା ଆଉ ଇନ୍ସୁରାନ୍ସ୍ ଫିନ୍ସୁରାନ୍ସ୍ ବି ହେଉନଥିଲା ସାର୍ ଇଏ ପେଟ ବଥା ହଉଚି ସେଇଟା ଡକ୍ଟର୍ କହିଲେ ଯେ ସେଇଟା ଅପରେସନ୍ କରିବାର ଅଛି ଭିତରେ ଗୋଟେ କ'ଣ ଗୋଟେ ରହି ଯାଇଛି ବୋଲୁଥିଲେ ହଁ ଠିକ୍ ଅଛି ଭାଇର ପାସ୍ ଫଟୋବି ଦରକାର ପଡ଼ୁଛି କି ସାର୍ ଠିକ୍ ଅଛି ଏଇ ନମ୍ବର୍ରେ କଲ୍ କରୁଛି ସାର୍ ରଖୁଛି ହେଲେ ସାର୍

ହଁ ଠିକ୍ ଅଛି